ଆମ ଅଞ୍ଚଳରେ ଛୋଟ ବ୍ୟବସାୟୀ କହିଲେ ଅଗରବତୀ ଲୋକମାନେ ତିଆରି କରନ୍ତି ଆଉ ବଳିତା ତୁଳାରୁ ଯେଉଁ ବଳିତା ହୁଏ ସେ ବଳିତା ସବୁ ତିଆରି କରିକି ବିକ୍ରି କରିଥାନ୍ତି ସେଇଭଳି ଭାବରେ ସିଲେଇ କରିକି ଲୋକମାନେ ଜୀବିକା ନିର୍ବାହ କରନ୍ତି ଫିନାଇଲ୍ ମଧ୍ୟ ତିଆରି କରନ୍ତି ଅଗରବତୀ ଅଗରବତୀ ଯେଉଁ ମହମ ଆଣିକି ଦେଇକି ଲୋକମାନେ ମହମରୁ ଅଗରବତୀ ତିଆରି କରି ସେଇ ଅଗରବତୀକୁ ବିକ୍ରି କରିଥାନ୍ତି ଅଗରବତୀକୁ ଶୁଖାଇ କରି ବିକ୍ରି କରନ୍ତି ବଳିତା ବଳିତା ତୁଳା ଆଣିକି ତୁଳାରୁ ମଞ୍ଜି ଭିଣିକି ତୁଳା କାଟିକି ସେଥିରୁ ବଳିତା ତିଆରି କରନ୍ତି ବଳିତା ତିଆରି କରି ଦୋକାନ ମାନଙ୍କରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି ସିଲେଇ ଲୋ ଅଧେ ଲୋକମାନେ ସମସ୍ତେ ତ ଗୋଟେ ପ୍ରକାରର ବେପାର କରି ଚଳି ପାରିବେନି ସେଥିପାଇଁ ସିଲେଇ କରିକି ବି ଲୋକମାନେ ଜୀବିକା ନିର୍ବାହ କରନ୍ତି ସିଲେଇ ମେସିନ୍ ପକେଇକି ଛିଡ଼ା ଫଟା ସିଲେଇ କରିଥାନ୍ତି ଏଇ ଛିଡ଼ା ଫଟା ସିଲେଇ କରିକି କିଛି ପଇସା ରୋଜଗାର କରିଥାନ୍ତି ବିଭିନ୍ନ ରକମର ଜିନିଷ ମଧ୍ୟ ସିଲେଇ କରିକି ବିଭିନ୍ନ ପ୍ୟାଣ୍ଟ୍ ସାର୍ଟ୍ ସିଲେଇ କରିଥାନ୍ତି କରି ନିଜର ଜୀବିକା ନିର୍ବାହ କରିଥାନ୍ତି ମିନେରାଲ୍ ୱାଟର୍ ଗାଁମାନଙ୍କରେ ମଧ୍ୟ ତିଆରି କରିଥାନ୍ତି ବିକ୍ରି କରିଥାନ୍ତି ଫିନାଇଲ୍ କରିଥାନ୍ତି ଅଗରବତୀ ଆଉ ବଳିତାକୁ ନେଇ ଟିଣ ବ୍ୟବସାୟ କରି ଲୋକମାନେ ନିଜର ପୋଷଣ କରିଥାନ୍ତି ଅଗରବତୀ ତିଆରି କରି